ହ୍ୟାଲୋ ହଁ ନମସ୍କାର କିଏ କହୁଥିଲେ ହଁ ଯେଉଁ ଡ୍ୟାନ୍ସ କ୍ଳାସ୍ ଆସୁଛ କି ହଁ ଖୋଲା ଅଛି ନାଇଁ ତ ମୁଁ ଆଜି ଅଛି ଆସ ଡ୍ୟାନ୍ସ କ୍ଳାସ୍କୁ ଆସ ଆଜି ଓଡ଼ିଶୀର ଓଡ଼ିଶୀଟା ଡ୍ୟାନ୍ସ ଶିଖା ହେବ ଓଡ଼ିଶୀ ପାଇଁ ଯାହା ଯାହା ଜିନିଷ ଦରକାର ସବୁ ଏକାବେଳେ ଧରିକି ଆସ ଡ୍ରେସ୍ ଆଉ ଘୁଙ୍ଗୁର ଆଉ ଖୋସା ସବୁ ଜିନିଷ ପତ୍ର ରେଡି କରିକି ଆସ ଏକାବେଳେ ହଁ ମ୍ୟୁଜିକ୍ ଅସୁବିଧାଟା ଠିକ୍ ହୋଇଯାଇଛି ନୂଆ ବକ୍ସ ତା'ର ମେସିନ୍ଟା ନୁଆ ଆସିଛି ତ ମ୍ୟୁଜିକ୍ ଠିକ୍ ଅଛି ଆଉ ନାଚିବ ଆସ ଆଜି ଆସ ହଁ ଦୁଇପଟ ସାଇଡ୍ରେ କଷ୍ଟ୍ୟୁମ୍ ମିରର୍ ଲାଗିଛି ଆଉ ନାହିଁ କାଲି କାଲି କହିକି ମୁଁ ଲଗାଇ ଦେଇଛି ଏବେ ସୁବିଧା ସବୁ ଆଉ ମ୍ୟୁଜିକ୍ ବି ଠିକ୍ ଅଛି ସବୁ ଜିନିଷ ଓଡ଼ିଶୀ ତୁମେ କେତେ ଜଣ ଆସୁଛ କିଏ କିଏ ହଁ ସମସ୍ତଙ୍କୁ କହିବ ସବୁ ଜିନିଷ ପତ୍ର ରେଡି କରି କେତେବେଳେ ଆସିକି ପହଞ୍ଚିବ ଘଣ୍ଟେ ନୁହଁ ଅଧଘଣ୍ଟା ଭିତରେ ଆସି ବେଗି ଜଲ୍ଦି ପହଞ୍ଚ ଜଲ୍ଦି ଶିଖିବା ତ ଭଲ ନାଚ ହୋଇପାରିବ ଆଜି ଅଧିକ ସମୟ କ୍ଳାସ୍ ହେବ ଆଉ ଯେଉଁ ପୂର୍ବଥର ହିପ୍ହପ୍ କ୍ଳାସ୍ଟା ଛାଡ଼ିକି ଆଜି ଓଡ଼ିଶୀ କ୍ଳାସ୍ଟା କରିବା ଆଉ ଟିକିଏ ଡ୍ୟାନ୍ସ ତୁମର ଡ୍ୟାନ୍ସଟା ଟିକିଏ ଇମ୍ପ୍ରୁଭ୍ କରିବାକୁ ଚେଷ୍ଟାକର ସବୁବେଳେ ଯାହା ବି ଶିଖାଇଲେ ତୁମେ ନିଜେ ଧରିପାରୁନ ଭଲରେ ଟିକେ ଡ୍ୟାନ୍ସ କର ହଁ ତୁମର ସବୁ ଅସୁବିଧା ଅଛି ଖାଲି କହୁଛ ମ୍ୟୁଜିକ୍ ନାହିଁ ମିରର୍ ନାହିଁ ଯେ ଯେଉଁ ଯେତେଟା ଷ୍ଟେପ୍ ଶିଖାଇଲେ ତ କିଛି ଶିଖିପାରୁ ନାହଁ ଆଉ ଭଲରେ ଟିକେ ଡ୍ୟାନ୍ସ କରିବାକୁ ଚେଷ୍ଟା କର ଡ୍ୟାନ୍ସକୁ ଯେଉଁ ଆସୁଛ କ'ଣ ଖାଇକି ସବୁ ଆସୁଛ ହାଲୁକା ଖାଦ୍ୟ ଖାଇକି ଆସିବ ସେ ଭାରି ଖାଦ୍ୟ ଖାଇକି ଆସିଲେ ଡ୍ୟାନ୍ସ ହେବ ନାହିଁ କ'ଣ କ'ଣ ଖାଇକି ଆସିବ ଓକେ ହେଉ ଖାଇକି ଆସିବ ସାଙ୍ଗମାନଙ୍କୁ କହିବ ସାଙ୍ଗମାନେ ସେମାନେ ନୂଆ ଆସୁଛନ୍ତି ନା ଆଗରୁ ଆସିଥିଲେ ଦେଖିନାହିଁ ତାଙ୍କୁ ତ କେବେ ସେମାନଙ୍କୁ କହିବ ଆସିକି ଭଲରେ ଗତଥର କ୍ଳାସ୍ରେ ଆମେ କ'ଣ ଶିଖିଥିଲେ କେଉଁ କଥା ଶିଖିଥିଲେ ହଁ ହିପ୍ହପ୍ ଶିଖିଥିଲେ ତ ଆଜି କ୍ଲାସ୍ରେ ଆମେ ଓଡ଼ିଶୀ ଶିଖିବା ଜଲ୍ଦି ଆସିକି ଅଧଘଣ୍ଟେ ଭିତରେ ପହଞ୍ଚ

ହେଉ ଠିକ୍ ଅଛି ଆଜି ଆସିବ ଆଉ ଟିକିଏ ଜଲ୍ଦି ଆସିବାକୁ ଚେଷ୍ଟା କର ସବୁବେଳେ ତ ଲେଟ୍କୁ ଆସୁଛ ତୁମ ନାଚ କ୍ଳାସ୍ ତମର ଅଛି ମୋର ବି ଅନେକ ଅନେକ ଆଡ଼େ ତା'ପରେ ମୁଁ ଅନ୍ୟ ପିଲାଙ୍କୁ ବି ଡ୍ୟାନ୍ସ ଶିଖାଉଛି ତୁମ ପାଇଁ କମ୍ ସମୟ ରହୁଛି ଜଲ୍ଦି ଆସ